ହ୍ୟାଲୋ ହଁ କୁହ ଫୋନ୍ ନାଇଁ ଏଗ୍ଜାମ୍ ତ ସରିଲା କ'ଣ କରିବି ଏଇଠି ବସିଛି ଘରେ ଆଉ ହଁ ଏଗ୍ଜାମ୍ ଭଲ ହେଇଛି ଆଉ ତୋର କେମିତି ହେଇଛି ବିଜାର ବୋର୍ ଲାଗୁଛି କ'ଣ କରିବି ମ୍ୟାଚ୍ଫ୍ୟାଚ୍ ପକେଇଲେ ହେଲେ ଖେଳି ଯାଇଥାନ୍ତି ବ୍ରହ୍ମପୁର କ'ଣ ପାଇଁ ହଁ ହଁ କ'ଣ ସିନେମା ପଡ଼ିଛି ନା କ'ଣ ନୂଆ ଫିଲ୍ମ କ'ଣ ପଡ଼ିଛି କି ମୁଭିପୁଭି ଓହୋ ହଁ ହଁ ସେ ଫିଲ୍ମ ଫିଲ୍ମଟା ହେଇଛି କି ହଁ

ହଁ ବାହାରିବା ଟିକେଟ୍ଟା ହଁ କାଟିଦେ ଜଲ୍ଦି କାଟିଦେଲେ ଯିବା ଫିଲ୍ମ ଦେଖିବାକୁ ଭଲ ଫିଲ୍ମଟା ଅଛି ଆଉ ବିଜାର ଲାଗୁଛି ଘରେ ରହିକି ହଁ ଆମ ଏ ଘର ମାନେ ଗାଁର ଘର ପରିକା ଏମିତି ପାଞ୍ଚ ଘର ରହିବେ ସେଇଠି ପିଲାଟା ଅଛି ଏମିତି ବିଜାର୍ ତାକୁ ଲାଗୁଛି ଆଉ କ'ଣ ଘରେ ବଇ ବଇ କରିବା ବିଜା ଲାଗୁଛି ସିଏ ହେଲେ କହୁଥିଲା ଯିବ ବୋଲି ଆ କେମିତି ଯିବାରେ

ହଁ ଆଉ କ'ଣ ମାନେ ମଜା ପାଟି କେବେ କ'ଣ ଆଉ ନେଇଥାନ୍ତେ ନା କୁରୁକୁରୁ କି କ'ଣ ଯେମିତି ହେଲେ ଆଗ ସିଟ୍ ଯେମିତି ହେଲେ ଆଗ ସିଟ୍ ଧରିବାର ଅଛି ମାନେ ଫିଲ୍ମ ହଲରେ ଆମେ ଆମେ ସେମିତି ଦେଖିବାର ଅଛି ହେଲେ କେତେଟା ହଲରେ ପଡ଼ୁଛି କି ସିନେମାଟା ହଁ

ହଁ ହଁ ହଉ ହଉ ଗଲାବେଳେ ଫୋନ୍ କରିବୁ